ହ୍ୟାଲୋ ହଁ ଅକ୍ଷୟ କହୁଥିଲ କି ହଉ ଠିକ୍ ଅଛି ଏଇଠି ପାଖରେ କେଉଁ ଭଲ ଢାବା ଅଛି କହନି ହଁ ହଁ ଆମେ ନନ୍ଭେଜ୍ ଖାଇବା ହଁ ଆମିଷ ଦେଖି ଖାଇବା ହଁ ହଁ ବିରିୟାନି ଖାଇବା ବିରିୟାନି ଖାଇବା ହଁ ହଁ ଏଇଠି ଖାଇବା ସ୍ଵାଦିଷ୍ଟ ତ ଆଉ ତା ଆଉ ତା ଦାମ୍ଟା ଟିକିଏ ବୁଝିନେବୁ ଆଉ ଏଇ ସନ୍ଧ୍ୟାରୁ ହଉ ହଉ ହଁ ଆଉ ଗୋଟେ ଟିଫିନ୍ ଘରକୁ ଧରିକି ଆସିବାର ଗୋଟେ ଭାବୁଥିଲି ଘର ପାଇଁ ଆମେ ଦୁଇ ଜଣ ଯିବା ନା ଆମେ ଦୁଇ ଜଣ ଯିବା ନା ଆଉ କିଏ ଯିବା ହଉ ହଁ